ହ୍ୟାଲୋ ତେଲ ରେଟ୍ ତ ଉପର ଯାହା ସରକାର ରେଟ୍ କରିଛନ୍ତି ଆମେ କ'ଣ କରିବୁ ଆମେ ତ ମର ଆଉ ଏବେ ଆମେ ବିକିବା ଲୋକ ଆମେ ତ ସାଧାରଣ କର୍ମଚାରୀ ଆମେ ତେଲ ବିକ୍ରି କରିବୁ ଶହେ ଟଙ୍କାରେ ବିକିବୁ ନହେଲେ ପାଞ୍ଚ ଟଙ୍କାରେ ବିକିବୁ ନହେଲେ ପାଞ୍ଚଶହ ଟଙ୍କାରେ ବିକିବୁ ନହେଲେ ପାଞ୍ଚ ହଜାର ଟଙ୍କାରେ ବିକିବୁ ଯେତେ ଟଙ୍କାରେ ଆମେ ଦେବା କଥା ଦେବୁ ଆମର କ'ଣ ଅଛି ତୁମେ ଯେଉଁଥିରେ ବୁଲିଲେ ଆମେ କ'ଣ କରିବୁ ଆମେ ବିକ୍ରି କରିବା କଥା ବିକିବୁ ଆମର ତ ସରକାର ଯାହା ଅର୍ଡ଼ର ଦେଇଛି ଆମେ ସେ ତେଲ ରେଟ୍ ସେତିକି ବିକ୍ରି କରିବା କଥା ବିକ୍ରି କରିବୁ ଆମଠି କ'ଣ ଅଛି ହଁ ରେଟ୍ ହେଲେ ଆମେ କ'ଣ କରିବୁ ଆମ ତ ଉପରୁ ଯାହା ଅର୍ଡ଼ର ଅଛି ଆମେ ସେତିକି ବିକ୍ରି କରିବୁ ଆମଠି କ'ଣ ଥାଇ କିଛି ନାହିଁ ଆମେ କ'ଣ କରିବୁ ତେଲ ରେଟ୍ଟା ଯାହା ଦୁନିଆ ମାର୍କେଟରେ ଯେତିକି ତେଲ ରେଟ୍ ଅଛି ସମସ୍ତେ ସେଥିରେ ଆମେ କ'ଣ କରିବୁ ଆମଠି କିଛି କଥା ନାହିଁ ରାଜନୀତି ସବୁ ଆପଣ ସରକାରଙ୍କ ଉପରେ ଯାହା ପଦକ୍ଷେପ ନେବେ ନା ଆଉ କର୍ମଚାରୀ କ'ଣ କିଛି ନାଇଁ ନାଇଁ ଆମେ କିଛି ପାଇପାରିବୁନି ନାଇଁ ନାଇଁ ଆମଠେଇ କ'ଣ ଅଛି

ତମେ ନ ଭରିପାରିଲେ ଆମେ କ'ଣ କରିବୁ ଆମେ ଯେତିକି ତଳିଆ କର୍ମଚାରୀ ଆମେ ଯାହା ଉପରୁ ଅର୍ଡ଼ର ଅଛି ଆମେ ସେଇ କାମ କରିବୁ ନା ଆଉ ଆମେ କ'ଣ କରିବୁ

ନାଇଁ ନାଇଁ ଆମଠେଇ କିଛି କଥା ନାହିଁ ନା ନା ଆମର କିଛି କଥା ନାହିଁ ନା ଆମେ ଆମେ କମେଇଲେ ଆମ ଚାକିରୀ ଚାଲିଯିବ ଆମେ ତ ସରକାର କ'ଣ ଆମ ସରକାର କ'ଣ ଆମ ବାପା ଆମେ କହି ପଛିକି ଆମେ ରେଟ୍ କାଟିଦେଇକି ଆମେ ଇଏ କରିବୁ ଆମେ ତ ସରକାର ଆମେ ରେଟ୍ କାଟିଲେ ଆମର ଦରମା କଟିଯିବ ହ୍ୟାଲୋ